ଆଜ୍ଞା ମୁଁ ଯୋଗ କରିବା ଆରମ୍ଭ କରିଛି ଏବେ ଯୋଗ କରିବା ଦ୍ୱାରା ମୁଁ ବହୁତ ଭଲ ଉପକୃତ ହୋଇଛି ମୁଁ ଜଣେ ଗାୟତ୍ରୀ ପରିବାରର ଲୋକ ଗାୟତ୍ରୀ ପରିବାରରେ ଯୋଗ ଶିଖାଇବାଟା ହେଲା ଯୋଗ ଶିଖିବା ଏବଂ ଶିଖାଇବା ଏ ସବୁ ହେଲା ତାର ମୂଳ ତତ୍ତ୍ୱ ସେମାନେ ବିନା ଔଷଧରେ କେମିତି ଭଲ ହେଇ ପାରିବେ ଡାକ୍ତରମାନେ ବି ଆଜିକାଲି କହୁଛନ୍ତି କି ରୋଗର ନିରାକରଣ ପାଇଁ ପ୍ରଥମେ ତୁମେ ଯୋଗ କର ପ୍ରଥମେ ଆମେ ଯେତେବେଳେ ଯାଉଥିଲୁ ଯୋଗ କ୍ଲାସରେ କ୍ଲାସ କରୁ ରେ ଯୋଗ କରି ଆସୁଥିଲୁ ସେ ଯୋଗ ର କରିକିରି ଶିଖିକି ଯେତିକି ଆସୁ ଘରେ ଆସିକିରି ଆମେ ତାଠାରୁ ଅଧିକ ସମୟ କରୁ ଏହା ଦ୍ୱାରା ଆମର ନିଶ୍ଚିତ ଲାଭବାନ୍ ମୁଁ ହେଇଛି ମୋର ଆଣ୍ଠୁ ମୋର ହାତ ଏସବୁ ବିନ୍ଧା ବିନ୍ଧି ହୁଏ ଯୋଗ କରିବା ଦ୍ୱାରା ମୁଁ ବହୁତ ଉପକୃତ ହେଇପାରିଛି ବାହର ଯୋଗ କରିବା ଏବଂ ଘରେ ଆସିକି ଭିନ୍ନ କରିବା ଭିତରେ ବହୁତ ଫରକ ରହିଛି ନିଜେ ଘରେ ଆସିକି ଯୋଗ କରିବା ବହୁତ ଫ୍ରିରେ ଜଣେ ଆରାମ ସେ ଘରେ ବସିକି କରିପାରିବ ବିଭିନ୍ନ ପ୍ରକାର ଯୋଗ ସେ କରିବ